ଆଗକାଳରେ ପୋଷାକ ପିନ୍ଧିବାକୁ ହେଲେ କିଛି କପଡ଼ା ଯେଉଁ ତୁଳା ବୁଣି ଲୋକମାନେ ପିନ୍ଧନ୍ତି ଯେଉଁଟା ବହୁତ ଗରମ ଲାଗେ ତ ଏବେ କ'ଣ ହେଲା ଏବେକା ଯୁଗରେ ହେଲାଣି ଏମିତି କିଛି ତ ବଜାରରେ ସେଇଟା ଆସୁଛି ଭଲ କ୍ୱାଲିଟିର ଆଉ ଏବେକା କ୍ୱାଲିଟି ଆଗ କ୍ୱାଲିଟି ବହୁତ ଡିଫରେଣ୍ଟ୍ ତ ଲୋକମାନେ ସେମିତି ତ ଆଉ କିଛି ପିନ୍ଧି ପାରୁନାହାଁନ୍ତି ଯେଉଁ ବୁଣିକି ପିନ୍ଧନ୍ତି ହାତ ତିଆରି ଆଉ ବି ଯେଉଁ ମେସିନ୍ରେ ହଉଛି ବହୁତ ତା ଭିତରେ ଫରକ ଅଛି ତ ଏବେ ସବୁ ହାତ ତିଆରି ତ କେହି ପିନ୍ଧୁ ନାହାଁନ୍ତି ତ ସମସ୍ତେ ପିନ୍ଧୁଛନ୍ତି ମେସିନ୍ ସମସ୍ତେ ବଜାରରୁ ନାହିଁ ଭଲ ଲାଗେ ତାଙ୍କୁ ପୋଷାକ ପିନ୍ଧିବା ସିଲେଇ କପଡ଼ା ଯେଉଁଟା